ମୁଁ ଯେତେବେଳେ ଗୋଟିଏ ଚିତ୍ର ଆଙ୍କୁଥିଲି ଆମ ବ୍ଲକର ଜଣେ ଆମ ବ୍ଲକ ଅଫିସର ଆଜ୍ଞା ଆସିଥିଲେ ସିଏ ମୋ ଚିତ୍ର ଉପରେ ଦେଖି ବହୁତ ଖୁସି ହୋଇଥିଲେ ଆଉ ସେହି ଚିତ୍ରଟି ଆଉଟିକେ ଏପରି ପ୍ରକାର ଭାବରେ କଲେ ଆଉ ଟିକେ ଚିତ୍ରଟା ସରସ ଓ ସୁନ୍ଦର ଦିଶନ୍ତା ବୋଲି ସେ ମୋତେ ପ୍ରତିଶ୍ରୁତି ଦେଲେ ଆଉ ସେଇ ଜିନିଷଟା ମୁ ନ ଜାଣିଥିବା ଯୋଗୁଁ ତାଙ୍କୁ ଓ ଯାହା କହିଲେ ମୁ ଅଶେଷ ଧନ୍ୟବାଦ କରି ସେ ଚିତ୍ରଟା ରଙ୍ଗ ଦେଲି ବା ସେ ଚିତ୍ର କରିବାରୁ ସେ ଚିତ୍ରଟି ଆହୁରି ସରସ ସୁନ୍ଦର ହୋଇ ଗଢ଼ି ଉଠିଲା ତେଣୁ ସେ ଆଜ୍ଞାଙ୍କୁ ମୁଁ ସେଇ ଦିନଠୁ ଗୁରୁ ଭାବରେ ନିଜକୁ ନିଜେ ମନରେ ଚିନ୍ତା କଲି ଆଉ ସେଇ ଦିନଠୁ ସେଇ ଆଜ୍ଞାଙ୍କର ଆଶୀର୍ବାଦରେ ମୋ'ର ସେଇ ଚିତ୍ରଟି ଭଲ ହେଲା ଆଉ ମାନେ ସାରା ପୁରପଲ୍ଲୀରେ ସେଇ ଚିତ୍ରଟି ପ୍ରସାରିତ ହେଲା ଲୋକେ ଦେଖି ବହୁତ ଖୁସି ହେଲେ ବହୁତ ଆନନ୍ଦିତ ହେଲେ ଏଟା କିଏ ଚିତ୍ର କରିଛି କେଉଁ ଗାଁର ଲୋକ ଚିତ୍ର କରିଛି ଏହା ଭାବି ଏ କରି ଗାଁ ଟା ବି ମୋ'ର ନା ବଢ଼ିଲା ତା ସହିତ ମୋ' ନା ବଢ଼ିଲା ତା ସହିତ ମୋ' ପରିବାର ବଢ଼ିଲା ତେଣୁ ସେଇ ହିଁ ବ୍ଲକର ଆଜ୍ଞା ଆମର ପୂଜ୍ୟ ନମସ୍ୟ